ହଁ ଆଜି ଆସିଲି ଭାଇନା ହଁ ଭାଇନା କାମ ଆଜି ତ ଆସିଲି ଆଉ ସବୁ ଭଲ ଚାଲିଛି ଆପଣଙ୍କର କାମ ଧନ୍ଦା କେମିତି ଚାଲିଛି ଆଉ କେତେ ନାଇଁ ସିଆଡ଼େ ଅଛି ସିଆଡ଼େ ଅଛି ହଁ ସିଆଡ଼େ ଜାଗା ଫାଗା ସବୁ ଅଛି ଆଉ ତୁମେ ଆସିଲେ କୁହା କୁହି କରିକିନା ଲଗେଇ ପାରିବେ ଷ୍ଟଲ୍ ଆଉ ଆ ସେଠି ରେଟ୍ ଭଲ ପଡ଼ିବ ହଉ ସେଇଠି ଆସ ସେଇଠି ଭଲ ରେଟ୍ରେ ବିକା ହେଉଛି ଷ୍ଟଲ୍ ମାନେ ହଁ ଭଲ ଦେଉଛନ୍ତି ନାଁ ସେମାନେ ଦେଖିକିନା ଦେବେ ଯେମିତି ଘରକୁ ସେମତି ଦେବେ ଆଉ ହଁ ହଁ ଲୋକେସନ୍ ହଁ ଭଲରେ ରହିବ ସେଠି ଦଶ ସେଠି ସେଠି ଦଶ ନେବେ ଏଠି ପାଞ୍ଚ ପକଉଥିଲେ ନାଁ ହଁ ସେଇଠି ଭଲ ଚାଲିବ ହଁ ହଁ ହଁ ହଁ ସେଠି ଜାଗା ଫାଗା ସବୁ ଭଲ ଅଛି ଆଉ ସେଠି ଗଲେ ଭଲ ବେପାର ମଧ୍ୟ ହେବ ଆଉ ତୁମ ଭଡ଼ାଟା ନାଇଁ ସେଠି ଭଡ଼ା ସାଙ୍ଗରେ ଏକା ବିଲ୍ ଫିଲ୍ ସବୁ ଏକା ସାଙ୍ଗରେ ଏକା କହିବେ

ହଉ ସାଙ୍ଗରେ ଯିବା ହଉ ହଉ ଠିକ ଅଛି